ହ୍ୟାଲୋ କିଏ ରେଷ୍ଟୁରାଣ୍ଟରୁ କହୁଛନ୍ତି ତ ହଁ ମୋର ଯେଉଁ ଗୋଟେ ଥିଲା ତ ବରାଦ ଦେବା ପାଇଁକି ରେଷ୍ଟୁରାଣ୍ଟରେ ନିର୍ଦ୍ଦେଶ ଗୋଟେ ଦେବାର ଥିଲା ହଁ ଆପଣ ଠିକରେ କହିପାରିବେ ତ ରେଷ୍ଟୁରାଣ୍ଟ ମାଲିକକୁ ଠିକରେ ଦେଇପାରିବେ ଯଦି ନ କହିପାରିବେ ମୁଁ ପୁଣି ହଇରାଣ ହେବି ମୋର ଜିନିଷଟା ପହଞ୍ଚି ପାରୁନଥିବ ମୁଁ ହଇରାଣ ହେଉଥିବି ଆଉ ଠିକରେ କହିପାରିବେ ତ ନ କହିପାରିବେ ଯଦି ଆପଣ ରେକର୍ଡିଂ କରି ରଖି ଦେଉନାହାନ୍ତି ରେକର୍ଡିଂଟା ଠିକରେ କହିବେ କି ନ କହିବେ ମୁଁ ଫୁଣି ହଇରାଣ ହେବି ମୋର ଜିନିଷଟା ନିତ୍ୟାନ୍ତ ଦରକାର ଯଦି କିଛି ଆପ୍ଫାପ୍ ଆପଣଙ୍କ ରେଷ୍ଟୁରାଣ୍ଟରେ ଅଛିକି ସେମିତି ଦେଉନାହାନ୍ତି ମୁଁ ନହେଲେ ଛାଡ଼ିଦେଲେ ରେକର୍ଡିଂ କରିକି ଆପଣଙ୍କୁ ସୁବିଧା ହେବ ଶୁଣିବାଟା ସେଇ ନିର୍ଦ୍ଦେଶଟା ମୁଁ ଦେଉଛି ଆପଣ କରିକିରି ରେକର୍ଡ଼ିଂ କରିକି ଛାଡ଼ିବି କି ଆପଣ ଗୋଟେ କ'ଣ ଆପ୍ ଯଦି ଥିବ ମୋତେ ସୁବିଧା କରିକି ମୋ ପାଖକୁ ଛାଡ଼ିଦିଅନ୍ତୁ ମୁଁ ଛାଡ଼ିଲେ ଜାଣିଲେ ମୁଁ ଇଏ କରିଦେବି ପଠେଇ ଦେବି ରେଷ୍ଟୁରାଣ୍ଟକୁ ଆପଣଙ୍କୁ ଶୁଣିବାକୁ ସୁବିଧା ହେବ ଜିନିଷଟା ଯେମିତି ମୁଁ ପାଇବି ଆପଣ ମୋତେ ଟିକିଏ ସେଇ ଇଏରେ କରିବେ ନହେଲେ ନାଇଁ ମୁଁ ପୁଣି ହଇରାଣ ହେଇଯିବିନା ହଁ ହେଉ ମୁଁ ରଖୁଛି ଆପଣ ଟିକିଏ ମୋତେ ଶୀଘ୍ର ଜଣେଇବେ ଆଉ ଜଣେଇଲା ପରେ ମୁଁ ଆପଣଙ୍କୁ ପଠେଇବି ଆଉ